ହ୍ୟାଲୋ ହୋଟେଲ ବରୁଣେଇରୁ କହୁଥିଲେ କି ଭାଇ ମୁଁ ଆପଣଙ୍କ ପାଖରୁ ବିରିୟାନିଟେ ଅର୍ଡ଼ର କରିଥିଲି ସେ ବିରିୟାନିଟା ଆଉ ଏମିତି ପ୍ୟାକିଙ୍ଗ ବି ଭଲ ନାହିଁ ଆଉ ବାସି ଖାଦ୍ୟ ଦେଇ ଦେଇଛନ୍ତି ଯେ ଖଟା ଲାଗୁଛି ସେ ସବୁ ଆଉ ଏ ଖାଦ୍ୟ ଗୁଡ଼ା ଏମିତି କ'ଣ ମଣିଷକୁ ଦେବା କଥା କାହାର ରୋଗ ଫୋଗ ହେବ ଖାଇଲେ ଏସବୁ କ'ଣ ମୁଁ ଆଉ ଆପଣଙ୍କୁ କେବେ ଅର୍ଡ଼ର କରିବିନି